ଓଡ଼ିଆ ଭାଷା ଗଣ ମାଧ୍ୟମ ବା ଶିକ୍ଷା ବ୍ୟବସ୍ଥା କାହାକୁ ପ୍ରତିନିଧିତ୍ୱ କରୁନାହିଁ ଆଗ କାଳରେ ନିୟୁଜ ପଢିଲା ବେଳେ କେବଳ ଓଡ଼ିଆରେ ପଢ଼ୁଥିଲେ କିନ୍ତୁ ଏବେ ନିୟୁଜ ପଢିଲା ବେଳେ ଇଂରାଜୀ ଶବ୍ଦ ବା ହିନ୍ଦୀ ଶବ୍ଦ ବ୍ୟବହାର କରୁଛନ୍ତି ସ୍କୁଲ କଲେଜ ପିଲାମାନେ ଯେତେବେଳେ ଓଡ଼ିଆ ପଢ଼ୁଥିଲେ ଏବେ କିନ୍ତୁ ବହୁଳ ମାତ୍ରାରେ ହିନ୍ଦୀ ଓ ଇଂରାଜୀ ଶବ୍ଦ ବ୍ୟବହାର କରୁଛନ୍ତି